ପଶୁମାନଙ୍କ ଚରିବା ପାଇଁ ସବୁଜ ଗଛ ଉପଲବ୍ଧ ଅଛି ପଶୁମାନେ ଚରିବା ପାଇଁ ଗାଈ ବାହାରକୁ ପଦାକୁ ଫିଟିଲେ ବିଭିନ୍ନ ପ୍ରକାର ଜଙ୍ଗଲକୁ ଯାଆନ୍ତି ଚରିବା ପାଇଁ ଏବଂ ବିଲରେ ଧାନ ଫାନ କଟା ହେଇଥିଲେ ବିଭିନ୍ନ ପ୍ରକାର ଗଛ ପତ୍ର ଉଠିଥିଲେ ସେମାନଙ୍କରୁ ସେମାନେ ଘାସ ଖାଆନ୍ତି ଆଉ ବର୍ଷା ଦିନ ହେଲେ ପଶୁମାନେ ବାହାରକୁ ଚରିବା ପାଇଁ ଯାଇପାରନ୍ତି ନାହିଁ ଘରେ ବନ୍ଧା ହୁଅନ୍ତି ଘରେ ବନ୍ଧା ହେଲେ ତାଙ୍କୁ ନଡ଼ା କୁଟା ତୋରାଣି କୁଣ୍ଡା ଏସବୁ ଖାଦ୍ୟ ତାଙ୍କୁ ଯୋଗାଇ ଦିଆଯାଏ ଆଉ ଏବଂ ଜଳ ବର୍ଷା ଖରା ଦିନେ ପାନୀୟ ଜଳର ଅଭାବ ହେତୁ ସେ ଗାଈ ବି ମଧ୍ୟ ମରିଯାଆନ୍ତି କିଛି ଗାଈ ମରିଯାଆନ୍ତି ଏବଂ ବାହାରେ ପଲିଥିନ ପଡ଼ିଥିବା ହେତୁ ସେ ପଲିଥିନ ଖାଇକି ତାଙ୍କ ପେଟ ଫୁଲିଯାଏ ଏବଂ ସେ ମରିଯାଆନ୍ତି ସେ ମରିଗଲେ ବାହାରେ ପଲିଥିନ ଫୋପାଡ଼ିବା ହେତୁ ପରିବେଶ ପ୍ରଦୂଷଣ ହେବା ହେତୁ ଗାଈମାନେ ଖାଇକି ମରିଯାଉଛନ୍ତି